ଆମ ପାଖାପାଖି ରେ ଯେଉଁ ମାନେ ଭଲ ଗୀତ ଗାଉଛନ୍ତି କିମ୍ବା ଗୀତ ଦକ୍ଷତା ରେ ଉନ୍ନତ୍ତି ଆଣିବାକୁ ଚାଁହୁଛନ୍ତି ସେମାନଙ୍କୁ ମୋର ପରାମର୍ଶ ଯେ ସେମାନେ ପ୍ରତ୍ୟେକ ଦିନ ଗୀତ ଅଭ୍ୟାସ କରନ୍ତୁ ଏବଂ ବିଭିନ୍ନ ଆମ ଅଞ୍ଚଳ ରେ ଯେଉଁ ପ୍ରତିଯୋଗିତା ମାନ ହେଉଛି ସେଗୁଡ଼ିକ ରେ ଅଂଶ ଗ୍ରହଣ କରନ୍ତୁ ପ୍ରତିଦିନ ଯେମିତି ରିଆଜ୍ କରନ୍ତି ସକାଳୁ ପ୍ରତିଦିନ ଗୀତ ଅଭ୍ୟାସ କରନ୍ତୁ ଆଉ ବିଭିନ୍ନ ପ୍ରକାର ଗୀତ ଗୁଡ଼ିକ ଶୁଣନ୍ତୁ ସେ ଗୁଡ଼ିକ ଶୁଣି କିପରି ଭାବରେ ଭଲ ଭାବରେ ଗାଇ ସେ ଗୁଡ଼ିକ ଉପସ୍ଥାପନ କରି ବିଭିନ୍ନ ଜାଗାରେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରନ୍ତୁ ପୁରସ୍କାର ପାଇବାକୁ ଚେଷ୍ଟା କରନ୍ତୁ ଏବଂ ସେ ପୁରସ୍କାର ପାଇବା ରୁ ସେମାନଙ୍କୁ ଅଧିକ ପ୍ରେରଣା ମିଳିବ ଏବଂ ଉତ୍ସାହିତ ହୋଇ ଗୀତ କ୍ଷେତ୍ରରେ ତାଙ୍କର ସଂଗୀତ ସାଧନ କୁ ଆହୁରି ଆଗକୁ ବଢ଼ାନ୍ତୁ ଏବଂ ଯେମିତି ଆମ ଗାଁ ପାଖରେ ବିଭିନ୍ନ ପ୍ରକାର ଉତ୍ସବ ଆଉ ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରି ସବୁ କ୍ଷେତ୍ରରେ ଗୀତ କ୍ଷେତ୍ରରେ ନିଜର ଦକ୍ଷତା କୁ ଆଗୁକୁ ବଢ଼ାନ୍ତୁ ଆଉ ପାଖାପାଖି ଧର ଜିଲ୍ଲା କ୍ଷେତ୍ରରେ ସ୍କୁଲ୍ କ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ନିଜର ଦକ୍ଷତା କୁ ସମସ୍ତଙ୍କ ସାମ୍ନା କୁ ଆଣନ୍ତୁ ଏବଂ ଗୀତ ଗାଇ ଆଗୁକୁ ବଢ଼ିବାକୁ ମୁଁ ସେମାନଙ୍କୁ ପରାମର୍ଶ ଦେବି ଯେପରିକି ଆମ ଅଞ୍ଚଳ ରେ ଯେଉଁ ସୁବିଧା ଯଦି ନାହିଁ ତାହେଲେ ବିଭିନ୍ନ ପ୍ରକାର ପ୍ରଶିକ୍ଷକ ମାନଙ୍କ ପାଖକୁ ଯାଇ ଭଲ ଭଲ ପ୍ରଶିକ୍ଷକ ଯେଉଁ ମାନେ ଅଛନ୍ତି ଯେଉଁ ମାନେ କି ଗୀତ କୋଚିଙ୍ଗ ଦଉଛନ୍ତି ତାଙ୍କ ପାଖରେ ଯାଇ ଗୀତ ଶିକ୍ଷା କରି ତା'ର ସାଧନ କୁ ଆଗୁକୁ ବଢ଼ାଇ ତାଙ୍କର ସେ ଦକ୍ଷତା କୁ ବୃଦ୍ଧି କରି ଜଣେ ଭଲ ଗାୟକ ଭାବରେ ପ୍ରତିଷ୍ଠିତ ହେବା ପାଇଁ ସେମାନଙ୍କୁ ପ୍ରେରଣା ଦେବାକୁ ଚାଁହୁଛି ଆମର ଜଣେ ସାଙ୍ଗ ମଧ୍ୟ ଅଛି ଯିଏକି ଏବେ ଭଲ ଗୀତ ଗାଉଛି ତାକୁ ମଧ୍ୟ ମୁଁ କହିଲି ଯେ ଏବେ ତ ତୁ ଭଲ ଗାଉଛୁ ଆଉ ଯେମିତି ବଡ଼ ବଡ଼ ମଞ୍ଚ ରହିଛି ବଡ଼ ବଡ଼ ଯେଉଁଠି ସୁଯୋଗ ଦିଆଯାଉଛି ସେ ସବୁ କ୍ଷେତ୍ର ରେ ଅଂଶ ଗ୍ରହଣ କର ଆହୁରି ଆଗୁକୁ ବଢ଼ ଆଉ ନିଜର ପ୍ରତିଭା କୁ ବିକଶିତ କର ଆଉ ଆଗୁକୁ ବଢ଼ିବା ପାଇଁ ଯେତେ ସ୍ଥର ରହିଛି ଜିଲ୍ଲା ସ୍ଥର ହଉ କି ରାଜ୍ୟ ସ୍ଥର ହେଉଛି ଯେତେ ପର୍ଯ୍ୟନ୍ତ ବଡ଼ ବଡ଼ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କର ଏବଂ ଯେଉଁ ପ୍ରସିଦ୍ଧ ଗୁରୁ ରହିଛନ୍ତି ଯେଉଁ ମାନେ କି ଶିକ୍ଷା ଦଉଛନ୍ତି ସଂଗୀତ ଶିକ୍ଷା ତାଙ୍କ ପାଖରେ ଶିକ୍ଷା ଲାଭ କରି ଆହୁରି ମଧ୍ୟ ଆଗୁକୁ ଗୀତ ରେ ନିଜର କଳା କୁ ଆଉ ପ୍ରତିଭା କୁ ଆଗୁକୁ ବଢ଼ାଇବା ପାଇଁ ମୁଁ ଚାଁହୁଛି ସେମାନଙ୍କୁ ପରାମର୍ଶ ଦେଉଛି